କିଛି ଦିନ ପରେ ମୁଁ ଗୋଟିଏ ସାବୁନ କିଣିଥିଲି ସେ ସାବୁନଟା ଲଗାଇଲେ ଦେହ ହାତ ଖାଲି କୁଣ୍ଡେଇ ହେଉଛି ଫଳି ଯାଉଛି ଆଉ ସେ ସାବୁନଟା ଭଲ ପଡ଼ୁନି ମୁଁ ସେ ସାବୁନଟା ଲଗାଇବିନି ଆଉ ଅଲଗା ସାବୁନ ଲଗାଇବି